କିଏ କୁହନ୍ତୁ ହ୍ୟାଲୋ ଚୁଟି କାଟିବାକୁ ହଁ ଚୁଟି କାଟି ଆସିଛନ୍ତି ହଁ ଆପଣ କେଉଁ ଷ୍ଟାଇଲର ଚୁଟି କଟିବେ

ହଁ ଆସନ୍ତୁ ଆସନ୍ତୁ ଆସିଲେ ଆମେ କାଟିଦେବୁ ଆଉ ହଁ ସବୁ ଅଛି କରୁଛୁ ଆମର ଚୁଟି କଲର କରିବା ଆନୁସରେ ପଇସା ହଁ କରିଦେବା ନାଇଁ ଆପଣ ଯେମିତି ଚାହିଁବେ ଆମେ ସେମିତି ଟିକେ କରିଦେବୁ ଆଉ ଆପଣ ତ ଆସିବେ ଭଳିଆ କରିବା ଆଉ